ଆମ ଭାରତରେ ଅନେକ ବ୍ୟବସାୟୀ ଶିଳ୍ପପତି ଓ ନେତା ଅଛନ୍ତି ଯେଉଁମାନେ ବିଭିନ୍ନ ପ୍ରଯୁକ୍ତି ବିଦ୍ୟା ଶିକ୍ଷା ମନୋରଞ୍ଜନ ବାଣିଜ୍ୟ ଓ ପରିବହନ ଭଳି ବିଭିନ୍ନ କ୍ଷେତ୍ରରେ ଭାରତକୁ ଅନେକ ଉପାୟରେ ପରିବର୍ତ୍ତନ କରିଛନ୍ତି ସେମାନଙ୍କ ମଧ୍ୟରୁ ମୁଁ ଶ୍ରୀଯୁକ୍ତ ରତନ୍ ଟାଟା ଶ୍ରୀଯୁକ୍ତ ଧିରୁ ଭାଇ ଅମ୍ବାନୀଙ୍କୁ ଜାଣିଅଛି ଧିରୁ ଭାଇ ଅମ୍ବାନୀ ବର୍ତ୍ତମାନ ସମୟରେ ଆମ ଭାରତର କଳା ଓ ସଂସ୍କୃତିକୁ ବାହାରେ ପ୍ରଦର୍ଶିତ ଓ ପ୍ରଚାରିତ କରିବାପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଯେଉଁଠାରେ କି ଦେଶର ବିଦେଶର ବିଭିନ୍ନ ଲୋକମାନେ ସମାଗମ ହୋଇଥାନ୍ତି ସେ ସାଂସ୍କୃତିକ କାର୍ଯ୍ୟକ୍ରମରେ କେବଳ ଭାରତର କଳା ସଂସ୍କୃତି ନାଚ ସବୁର ପ୍ରଦର୍ଶନ କରାଯାଏ ଯାହା ଫଳରେ କି ଆମ ଭାରତର ଗୌରବ ଗାରିମା ବିଦେଶରେ ମଧ୍ୟ ସମ୍ମାନିତ ଓ ପ୍ରଶଂସିତ ହୋଇ ପାରୁଅଛି